ହଁ ଆମ ଘରେ ବଳକା ଖାଦ୍ୟ ବଞ୍ଚିଯାଇଥିଲା ଅରୁଆ ଭାତ ବଞ୍ଚିଯାଇଥିଲା ଯେ କି ମୁଁ ୟୁଟ୍ୟୁବରେ ଦେଖିଥିଲି କି ପନିପରିବା ପକେଇକି ଗୋଟେ ଫ୍ରାଏ ରାଇସ୍ କରିଥିଲି ଆଉ ସମ ଯେଉଁ କରିଥିଲି ସମସ୍ତଙ୍କୁ ମଧ୍ୟ ଭଲ ଲାଗିଥିଲା ପ୍ରଥମେ କଡ଼େଇରେ ତେଲ ପକେଇକି ପନିପରିବା ଗୁଡ଼ାକ ଫ୍ରାଏ କରିଦେଇଥିଲି ତା'ପରେ ଅନ୍ନକୁ ପକେଇଥିଲି ତା ଉପରେ ଟିକେ ମସଲା ହେରିକା ପକେଇଥିଲି ତା'ପରେ ତାକୁ ଗୋଳେଇଥିଲି ସେ ସବୁ ଖାଇକି ସମସ୍ତଙ୍କୁ ଭଲ ଲାଗିଥିଲା ଆଉ ଲୋକ ଆଉ ସାଇପଡ଼ିଶାଙ୍କୁ ବି ତାଙ୍କୁ ବି ଟିକିଏ ଦେଇଥିଲି ସା ଆଉ ସାଇପଡ଼ିଶା ମଧ୍ୟ କହିଥିଲେ କି ଇଏ କେମିତି କ'ଣ କଲୁ ନା ୟୁଟ୍ୟୁବରେ ଏମିତି ଦେଖିଥିଲି ଆଉ ମୋ ନିଜ ମନରୁ ମଧ୍ୟ ଟିକେ କରିଥିଲି ଆଉ ଆଉ ଯଦି ତୁମ ଘରେ ଯଦି କେଉଁଦିନ ବଳକା ଅରୁଆ ଭାତ ଯଦି ବଳିବ ତାହେଲେ ମୁଁ ଯେମିତି କରିଥିଲି ତୁମକୁ ବି ସେମିତି କହିଦେବି କରିବ ଆଉ କେମିତି ଲାଗୁଛି ମୁଁ ଯେଉଁ କରିଛି ନା ହଁ ବଢ଼ିଆ ଲାଗୁଛି ନା ଆମେ ବି ତାହେଲେ ଆ ବଳକା ଅନ୍ନ ଆଉ ଫୋପାଡ଼ିବୁନି ଅନ୍ୟ ଫୋପାଡ଼ିବୁନି ଭାତ ଫୋପାଡ଼ିବୁନି ଆମେ ବି ତୁ ଯେମିତି କରିଥିଲୁ ସେମିତି ଆମେ ବି କରିବୁ ଏବଂ ସମସ୍ତଙ୍କୁ ଖାଇବାକୁ ଦେବୁ ସମସ୍ତେ ମଧ୍ୟ ବହୁତ ଖୁସିରେ ଖାଇଲେ